କେତେ ନେବେ କହୁନାହାନ୍ତି କେତେ ଟଙ୍କା ନେବେ ହଁ ସବୁ ଗରମ ତ ଆମର ତ ଏଠି ସବୁ ଗରମ ଆଉ ଏଠି ତା'ପରେ ଆମର ଏଠି ନାଁ ଅଛି ଆମର ଜିନିଷ ସିନା ଖରାପ କଲେ କେହି ଖରାପ କହିବେ ଜିନିଷ ଆମର କ୍ଵାଲିଟି ଜିନିଷ ଦିଆହେଉଛି କୌଣସି ଭେଜାଲ ଜିନିଷ ନାହିଁ ଭେଜାଲ ତେଲ ଫେଲ କିଛି ଭେଜାଲ ନାହିଁ ଆଉ ସମସ୍ତଙ୍କ ପସନ୍ଦ ଆଉ କାହିଁ ଭେଜାଲ କରିବି ଆମର ଦୁଇ ପଇସା ଦରକାର ଆମେ ସବୁ ଦିନ ବେପାର କରିବୁ ନା ଅଦିନିଆ ବେପାର କରିବୁ

ବାରଟା ପର୍ଯ୍ୟନ୍ତ ତ ଆମ ଦୋକାନ ଖୋଲା ରୁହେନି ଯଦି କହୁଛନ୍ତି ତା'ହେଲେ ଠିକ୍ ଅଛି ଟିକେ ସମୟ ଲାଗିବ ଏସବୁ ଏଇ କାମ ସବୁ ସରିଗଲା ପରେ ତା'ପରେ ଆମେ ପଛରେ ଛଣାଛୁଣି କରିକି ରେଡ଼ି କରିକି ଦେଇଦେବୁ ଆଉ କ'ଣ

ସିଙ୍ଗଡ଼ା କେବେ ଦରକାର ଏବେ ମ୍ୟାଡ଼ାମ ସିଙ୍ଗଡ଼ା ଦରକାର ଏବେ ମ୍ୟାଡ଼ାମ ସିଙ୍ଗଡ଼ା ଦରକାର ଠିକ୍ ଅଛି ଏବେ ଆମେ ଦେଇଦେବା ସିଙ୍ଗଡ଼ା ସିଙ୍ଗଡ଼ା କେତେ ପିସ୍ ଦରକାର କହୁନାହାନ୍ତି ପ୍ୟାକିଂ କରିଦେବା ଠିକ୍ ଅଛି ଦଶ ପିସ୍ ସିଙ୍ଗଡ଼ା ଦେଇଦେଉଛି ଆପଣ ଗୋଟେ କାମ କରନ୍ତୁ ଯେଉଁ କହୁଛନ୍ତି ପଚାଶ ପଚାଶ ପିସ୍ ନେବେ ଯେଉଁ ବରା ଆଉ ଯେଉଁ ପିଆଜି ହଁ ମୋତେ ଗୋଟେ କାମ କରନ୍ତୁ ଆଡ଼ଭାନ୍ସ ଦେଇଦିଅନ୍ତୁ କିଛି ଆଉ ମୁଁ ସେହି ହିସାବରେ ଆପଣଙ୍କର ଅର୍ଡ଼ର ପ୍ୟାକିଂ କରିକି ରଖିଦେଇଥିବି ଆପଣ ଆସିକି ଠିକ୍ ବାରଟା ବେଳକୁ ନେଇଯିବେ ଆଡ଼ଭାନ୍ସ ଆପଣଙ୍କର ଦେଖନ୍ତୁ ଆମର ସିଙ୍ଗଡ଼ା ଆଉ ଆମର ବରା ଆଉ ଇଏ ପାଞ୍ଚ ଟଙ୍କା ଲେଖାଏଁ ପିସ୍ ବିକ୍ରି ହେଉଛି ବୁଝିପାରିଲେ ଆପଣ ଯଦି ପଚାଶ ପଚାଶ ନେବେ ବୋଲି କହୁଛନ୍ତି ପଚାଶ ପଚାଶ ପିସ୍ ହେଲେ ପଚାଶ ପଇସା ଆପଣଙ୍କର ଅଢ଼େଇ ଶହ ଟଙ୍କା ଅଢ଼େଇ ଶହ ଅଢ଼େଇ ଶହ ପାଞ୍ଚ ଶହ ଟଙ୍କା ହେଉଛି ବୁଝିପାରିଲେ ଆଉ ପାଞ୍ଚ ଶହ ଟଙ୍କା ହେଲେ ଗୋଟେ କାମ କରିବେ ମୋତେ ଦୁଇଶହ ଖଣ୍ଡେ ଟଙ୍କା ଆଡ଼ଭାନ୍ସ ଦେଇଦିଅନ୍ତୁ ଯଦି 'ଫୁଲ୍ ପେଡ୍ କରି କରିଦେବେ କିଛି ଅସୁବିଧା ନାହିଁ ଫୋନ୍ ପେରେ କରିଦେବେ ଫୋନ୍ ପେ ଫସିଯାଉଛି ଆପଣ ଜିନିଷଟା ଯେତେବେଳେ ବନିବ ସେଥିପାଇଁ ଆମେ ଆଡ଼ଭାନ୍ସ ରଖୁଛୁ ଆପଣ ଯଦି ମୋର ଟିକେ ଚିହ୍ନା ହେଇଥାନ୍ତା ନହେଲେ ଯାହାହେଲେ ହେଇଥାନ୍ତା ଆପଣ ତ ଚିହ୍ନିନି ନା ଆମ ଜିନିଷଟା ବନାଇ ଦେବି ଦେଖିଲା ବେଳକୁ ଲସ୍ ହେବ ବୁଝିପାରିଲେ ଆଉ ସେଥିପାଇଁ ଆଡ଼ଭାନ୍ସ କିଛି ଦେଇଦିଅନ୍ତୁ ଯଦି ଫୁଲ୍ ପଇସା ବି ଦେଇଦେବେ କିଛି ଅସୁବିଧା ନାହିଁ ଦେଇଦିଅନ୍ତୁ ବାରଟା ବେଳେ ଜିନିଷ ରେଡ଼ି ହେଇଥିବ

ଜିନିଷ ରେଡ଼ି ଜିନିଷ ଦରକାର ପଡ଼ିଲେ ହଁ ଯଦି ହେଲା ଆପଣଙ୍କର ଚାରି ପାଞ୍ଚ ପିସ୍ ଖଣ୍ଡେ ଏକ୍ସଟ୍ରା ଦେଇଦେବୁ ଆଉ କ'ଣ ହେଲା କି ହଁ ହଁ ଏଇ ଦେଇଦେଉଛି ହଉ